ଏକ ଲକ୍ଷ କୋଡ଼ିଏ ହଜାର ଦୁଇଶହ ପଚିଶି ଦୁଇ ଲକ୍ଷ ତିରିଶି ହଜାର ତିନିଶହ ପଚିଶି ତିନିଲକ୍ଷ ତିରିଶି ହଜାର ତିନିଶହ ପଚିଶି ଚାରିଲକ୍ଷ ଚାଳିଶି ହଜାର ଚାରିଶହ ପଚିଶି ପାଞ୍ଚଲକ୍ଷ ପାଞ୍ଚହଜାର ପାଞ୍ଚଶହ ପଞ୍ଚାବନ